ଆଜ୍ଞା ମୁଁ ଏକ ଜିନ୍ସ ପ୍ୟାଣ୍ଟ୍ କିଣିଥିଲି ଏହାର ମୂଲ୍ୟ ପ୍ରାୟ ତିନିହଜାର ଟଙ୍କା ଏହାକୁ ସେହି ସୋରୁମ୍ର ମାଲିକ ମୋତେ ପନ୍ଦର ଶହ ଟଙ୍କାରେ ଦେଇ ଦେଇ ଦେଇଥିଲେ ଏହା ଅତି ସୁନ୍ଦର ଏବଂ ଆକର୍ଷଣୀୟ ଏହା ମୋତେ ପିନ୍ଧିବାକୁ ବହୁତ ପସନ୍ଦ ଏବଂ ମୋର ସାଙ୍ଗସାଥି ଏବଂ ସାହି ପଡ଼ିଶା ଲୋକମାନେ ଏହାକୁ ବହୁତ ପସନ୍ଦ କରନ୍ତି ଏବଂ ଏହାର କଲର୍ରେ ମଧ୍ୟ ପରିବର୍ତ୍ତନ ଆସୁନାହିଁ ତେଣୁ ଏହି ପ୍ୟାଣ୍ଟ୍ଟି ମୁଁ କିଣି ଗର୍ବିତ ଏବଂ ଏହାକୁ ମୁଁ ଦୁଇ ତିନି ବର୍ଷ ପିନ୍ଧିପାରିବି